ମୁଁ ଗାଁ ସ୍କୁଲରେ ସପ୍ତମ ଯାଏଁକେ ପଢ଼ିଛି ମୁଁ ଓଡ଼ିଆ ଓଡ଼ିଆ ବିନା ଅନ୍ୟ ପାଠ କିଛି ପଢ଼ି ନାହିଁ କେବଳ ଓଡିଆ ପଢ଼ା ବିନା ମୁଁ କୌଣସି ଭାଷାର ଅଭିଜ୍ଞତା ମୋର ନାହିଁ କମ୍ ପଢ଼ିଛି ମୁଁ ସେଥିଯୋଗୁଁ ଅନ୍ୟ ଭାଷା କହିପାରିବି ନାହିଁ